ମୁଁ ଦୋକାନ କିମ୍ବା ରୋଷେଇ କ୍ଲାସରେ ଯୋଗ ଦେଇ ନାହିଁ ମେତେ ନିଜେ ରୋଷେଇ କରି ଖାଇବାକୁ ଭଲ ଲାଗେ ମୁଁ କିଛି ନୂଆ ନୂଆ ଜିନିଷ ଶିଖିବାକୁ ଚାହୁଁଛି ଯେପରିକି ଚିଲ୍ଲି ଚିକେନ ଚିକେନ ବିରିୟାନି ହାଇଦ୍ରାବାଦୀ ବିରିୟାନି ଚିକେନ ଲଲିପପ୍ ଚିକେନ ତନ୍ଦୁରି ମଟନ ବିରିୟାନି ଏହି ସବୁ ଜିନିଷ ମତେ ବନେଇଆବା ଆସେ ନାହିଁ ସେଥିପାଇଁ ମୁଁ ଶିଖିବାକୁ ଚାହୁଁଛି